ଭୀମଭୋଇ ତାର୍ ନା ଭୀମଭୋଇ ହେ ଆଉ ତା ନା ଭେଟ୍ପଲ୍ଲୀ ହେ ଦେଖାକଲି ଭଲ୍ ଲୋକ୍ଟା କଥାବାର୍ତ୍ତା ହେଲି କାମନେବି କରୁସନ୍ ଯାହା ଯାହା ଇନ୍ଦୀରାଆବାସ୍ ନେଏ ପାଇଁ ଇନ୍ଦୀରାଆବାସ୍ ଦେଉସନ୍ ଭର୍ତ୍ତା କାର୍ଡ଼ ଯାହାର୍ ନାଇ ଯାହାର୍ ଭର୍ତ୍ତା କାର୍ଡ଼ ବି କରୁସନ୍ ରାସନ କାର୍ଡ଼ ଯାହର ନାଇନ ସେଟା କରୁସନ୍ ହଁ ଗୁଟେ ପ୍ରକାର ସୁବିଧା କାମ୍ କରୁସନ୍ ସେ ଲୋକ୍ଙ୍କର ସାହାଯ୍ୟ ଟାଇପ୍ର କରୁସନ୍ ଆଉ ଗୁଟେ ପଞ୍ଚାୟତ ସରପଞ୍ଚର କାମ୍ ସେଟା କରୁସନ୍ ସୁବିଧା କାମ୍ମାନେ ରୋଡ଼୍ଘାଟ୍ମାନେ ସଫା ସଫି କରୁସନ୍ ଲାଟିନ୍ମାନଙ୍କର ଯାହାବି ଅସୁବିଧା ଥିଲା ସେଟାବି ଇହାଦେ ବନାବନି ଯୋଜନା ଚଲଉଁସନ୍ ଆଉ ଚଲ୍ବି ଠିକ୍ ବି ପାଉସନଁ ଲୋକେ ହଁ ଆଉ ଭଲ୍ ଭେଟ୍କିଲି କଥାବାର୍ତ୍ତା ହେଲି ଭଲ୍ ହେଲା ତାର୍ କାମ୍ ଧାମ୍କେ କଥାବାର୍ତ୍ତାହେଲା ଏଇଟା କରଲେ କାମ୍ କରୁସନ୍ ସେ ଏବେ ଆଗକେ ବି ଭଲ୍କରି କରୁନ୍